କୃଷକଙ୍କ ଆତ୍ମହତ୍ୟାକୁ ଏଡ଼େଇବା ପାଇଁ ଆମ ଅଞ୍ଚଳରେ କୌଣସି ହେଲ୍ପଲାଇନ ନାଇଁ ତାଙ୍କ ପାଇଁ କିଛି ସୁବିଧା ନାହିଁ କୃଷକର କୃଷକଙ୍କ ପାଇଁ କୌଣସି କାଉନ୍ସେଲିଙ୍ଗ୍ ନାହିଁ କାଉନ୍ସେଲିଙ୍ଗ୍ ସେଣ୍ଟର ଏଠି ନାହିଁ କୃଷକର ପରିବାର ଏଇ ଆତ୍ମହତ୍ୟା ପାଇଁ ବହୁତ କଷ୍ଟ ସେମାନଙ୍କ ପାଇଁ ଗୋଟେ ପରିବାରର ମୁଖ୍ୟ ଯେତବଳେ ଆତ୍ମହତ୍ୟା କରୁଚି ସେ ପରିବାର ପାଇଁ ବହୁତ କଷ୍ଟ